ଆମର ମାଲକାନଗିରି ଜିଲ୍ଲା ଏହି ଜିଲ୍ଲାରେ ସବୁଠାରୁ ଦୁଇଟା ପ୍ରୋଗ୍ରାମ୍ ଅଥବା ମେଳା ହେଉଛି ଯେଉଁଟା ହେଉଛି କି ମହାପୂର୍ବ ମେଳା ମାର୍ଚ୍ଚ ମାସରେ ହେଉଛି ଆଉ ଗୋଟେ ଅଛି ମାଲ୍ୟବନ୍ତ ସେଟା ହେଉଛି ଡିସେମ୍ବର ମାସରେ ଶୀତ ଟାଇମ୍ରେ ଆମର ମାଲ୍ୟବନ୍ତ ମେଳାରେ ଏହା ଗଲେ ଏତେ ଗହଲି ଯେ ଯଦି କିଏ ଯାଉଛି ଥରେ ହଜିଗଲେ ତାକୁ ଖୋଜି ଖୋଜି ମିଳିବ ନାହିଁ ଏତେ ଦୋକାନ ବଜାର ଚାରିଆଡ଼େ ଖାଲି ଦୋକାନ ବଜାର ଫୁଲ ଦୋକାନ ସବୁ ଦୋକାନ ହଁ ଚପଲ ଦୋକାନ କେଉଁଟା କିଣିବେ ଆପଣ ସବୁ ମିଳିବ ସେ ମାଲ୍ୟବନ୍ତ ଗଲେ ସେମିତି ମହାପୂର୍ବ ମେଳା ବି ସେମିତି ଏତେ ଖରା ଟାଇମ୍ରେ ମାର୍ଚ୍ଚ ମାସ ରହୁଛି ଏତେ ଗରମରେ ଏତେ ଲୋକ ଏତେ ଭିଡ଼ କହି ହଉ ନାହିଁ ସେ ମହାପର୍ବ ମାନବ କୁୁଣ୍ଡରୁ ଆସୁଛି ସପ୍ତାହ ଖଣ୍ଡେ ରହୁଛି ସେ ମାନବ କୁୁଣ୍ଡ ଆସିଲେ ସେ ମେଳା ସପ୍ତା ଖଣ୍ଡେ ରହୁଛି ସେ ପ୍ରଭୁଜକ ହେଲା ଆମର କବୁତର ଏତେ ରହୁଛି ସେ ମନ୍ଦିର ଭିତରେ ନ ଦେଖିଲେ କହି ହେବ ନାହିଁ ସେ ମହାପୂର୍ବ ମେଳାରେ ବି ବହୁତ ଲୋକ ଆସୁଛି ଦୂର ଦୂରର ଲୋକ ବି ଆସୁଛି ଦେଖିବା ପାଇଁ ଅଧିକାଂଶ ଆଦିବାସୀ ମାନେ ଆସୁଛନ୍ତି ଏଠି ଏଟା ମହାପୂର୍ବ ମେଳା ହେଉଛି ଆଦିବାସୀ ମାନଙ୍କ ଖତମ ହେଲା